ମୋର ଜଣେ ଗୁରୁ ଅଛନ୍ତି ମୁଁ ତାଙ୍କଠାରୁ ପ୍ରତିଦିନ ଗାୟନ କୌଶଳଗୁଡ଼ିକୁ ଅଭ୍ୟାସ କରେ ସେମାନେ ସେ ଗୁରୁ ମୋତେ ଶିଖାନ୍ତି ଏବଂ କେଉଁଠାରେ ଉଚ୍ଚ ସ୍ୱର ହେବ କୋଉଠାରେ କମ୍ ଉଚ୍ଚ ସ୍ୱର ହେବ ଏବଂ କୋଉଠି କୋଉ ସ୍କେଲ ପଡ଼ିବ ତାହା ମୋତେ ଗୁରୁ ଭଲଭାବରେ ବୁଝେଇ ଦେଇଥାନ୍ତି ଏବଂ ମୁଁ ତାଙ୍କ ଶିଖେଇବା ଅନୁସାରେ ତାଙ୍କଠୁ ଶିକ୍ଷା ଗ୍ରହଣ କରି ଗାୟନ ଅଭ୍ୟାସ କରିଥାଏ ଏହା ସହିତ ମୋତେ ବହୁତ କଷ୍ଟ ଲାଗେ ଯେତେବେଳେ ମୋତେ କମ୍ ଉଚ୍ଚ କମ୍ ସ୍ୱର କରିବାକୁ ପଡ଼େ ଧୀର ସ୍ୱର କରିବାକୁ ପଡ଼େ ଏବଂ ଧୀରେ ଧୀରେ ଗାଇବାକୁ ହୁଏ କାରଣ ମୋର ସ୍ୱର ହେଉଛି ବହୁତ ଉଚ୍ଚ ମୁଁ ଉଚ୍ଚ ସ୍ୱରର ସଙ୍ଗୀତ ସବୁ ବହୁତ ଭଲଭାବରେ ଗାଇ ପାରିଥାଏ କିନ୍ତୁ ଧୀର ସ୍ୱର କରିବାରେ ମୋତେ ଟିକେ କଷ୍ଟ ସାଧ୍ୟ ହୋଇଥାଏ ତଥାପି ମୁଁ ଚେଷ୍ଟା କରୁଛି ଭଲ ଗାଇବା ପାଇଁ ଧୀର ସ୍ୱରର ସଙ୍ଗୀତଗୁଡ଼ିକୁ ମଧ୍ୟ କେମିତି ଗାଇପାରିବେ ସେଥିପାଇଁ ମୁଁ ଅଭ୍ୟାସ ଜାରି ରଖିଛି ଏହା ସହିତ ମୁଁ ମୋର ସ୍ୱର ଭଲ କରିବା ପାଇଁ ଗରମ ପାଣି ପ୍ରତିଦିନ ଉଷୁମ ପାଣି ପିଉଛି ଏବଂ ଏହା ସହିତ ବହୁତ କିଛି ପରିଶ୍ରମ କରୁଛି ଆଗକୁ ଗୋଟେ ଭଲ ଗାୟିକା ହେବା ପାଇଁ